ଆମର୍ ଘରେ ରାମାୟଣ ମହାଭାରତ ଅଛେଁ ମୁଇଁ ସେଟା ପଢ଼ୁଛିଁ ଗୀତା ଭାଗବତ ମାନେ ବି ପଢ଼ୁଚିଁ ତାପରେ ମୁଇଁ ଗୋଟେ କାହାଣୀ ରଖିଛେଁ ଦଶ୍ କୁମାର୍ ଚରିତ୍ର ସେଟା ପଢ଼ୁଛିଁ ତାପରେ ଇଟା ଇଏ ଗୋବିନ୍ଦଚନ୍ଦ୍ର ଟୀକା ଗୋବିନ୍ଦ ସେଟା ବି ପଢ଼ୁଛିଁ ତାପରେ ଇଏ ମହାଭାରତ୍ର ଭଲ୍ ଭଲ୍ କଥା ମାନ୍କେ ଜିନ୍ ଜିନ୍ ଟା ଅଛି ସେଁ ଭିତରେ ଜିନିଷ୍ଟା ପଢ଼ୁଛିଁ ଆର୍ ରାମାୟଣର ପ୍ରାୟ ସବୁ ଜିନିଷ୍ ପାଇଁ ପଢ଼ୁଚି କାହାତିର୍ ଲାଗି ମୂଳରୁ ରାମାୟଣରେ ଶିକ୍ଷା ଅଛି ଆର୍ ମହାଭାରତ୍ରେ ଶିକ୍ଷା ନାହିଁନୁ ମହାଭାରତି କେବଲ୍ ବଦମାସ୍ ହେବ ଅନ୍ୟନ୍ ଟା ଲୁଟିକିରି ଖାଇବ ପଞ୍ଚୁପାଣ୍ଡବ ଯେନ୍ ବିଜିରେ ଅଛନ୍ ସେମାନେ ପାଞ୍ଚଟା ଭାଇ ସେମାନଙ୍କୁ ଇଏ କୁ ଦୁର୍ଯ୍ୟଧନ୍ ଜାଗା ଟିକେ ଦବାର୍ ଲାଗି ସେ ନାରାଜ୍ ହେଲା ସେଥିର୍ ଲାଗି ମହାଭାରତ୍ଟା ଯୁଦ୍ଧ ହୋଇଥିଲା ଯେ ସ୍ଵର୍ଗରେ ଇନ୍ଦ୍ର ମର୍ତ୍ତ୍ୟରେ ଅର୍ଜ୍ଜୁନ ପାତ୍ରେ ବାସୁକି ଏଇଟା ମହାପ୍ରଭୁ ତିନିଟା ରଖିଛନ୍ ମହାପ୍ରଭୁ ନିଜେ ହେଇଥିଲେ ଭଗବାନ ଶ୍ରୀକୃଷ୍ଣ ନିଜେ ଅର୍ଜ୍ଜୁନର୍ ସାରଥି ହୋଇଥିଲେ ମହାଭାରତ୍ ଯୁଦ୍ଧ କରିଥିଲେ ତାପରେ ଇଏ କର୍ଣ୍ଣ ହେଉଛି ମାନେ ଇଏ ବି ତାକର୍ ଯୁଦ୍ଧିଷ୍ଟିର୍ ଧର୍ମରାଜର ପୁଅ କିନ୍ତୁ ସେବା ଭାଇ ଦେଖ ମୁଁ ଦୁର୍ଯ୍ୟଧନ ମିତା ହେଇଁଯାଇଛେ ବୋଲେ ମିତ କେ ମୁଁ ମିତ୍ର ଦ୍ରୋହାଁ ହେଇଯିମି ମୁଇଁ ମଲେ ମରମିଁ ପଛେଁ ଭାଇ ଆର୍ ମୁଇଁ ତମର୍ ସାଙ୍ଗେ ନେହିଁ ଲଢ଼୍ମି ବାଧ୍ୟ ବୋଲସି୍